ମୋ ଜମିର ଅଧିକା ଅବଧି ଓ ସମ୍ପତ୍ତି ଅଧିକାର ସୁରକ୍ଷା କରିବାପାଇଁକା ଗ୍ରାମାଞ୍ଚଳରେ ଆମେ ଆମର ଗୋଟିଏ ଲୋକଙ୍କୁ ମୁଖିଆ ଭାବରେ ରଖାଯାଇଥାଏ ଏମିତିକି ତାଙ୍କ ପାଖରେ ଆମେ ଜମିର ଅସୁବିଧା ସୁବିଧା ସବୁ କହିଥାଉ ଭାଇ ଭଗାରି ବତିଶ ସମସ୍ତେ ତ ଥାଆନ୍ତି ବିଲବାଡ଼ି ତୁମ ବିଲକୁ ମୋ ବିଲ ଲାଗିକି ଥାଏ ହୁଡ଼ା ହଣାହଣି ବେଳେ ପାଟିତୁଣ୍ଡ ବେଳେ କଳିଝଗଡ଼ା ବି ମଣିଷ ହୋଇପାରନ୍ତି ହଣାକଟା ବି ହୋଇପାରେ ତେଣୁ ଗାଁ ମୁଖିଆଙ୍କ ପାଖକୁ ଏ କଥାଟା ଆଗ ଯାଇଥାଏ ବିଲରେ ଅସୁବିଧା ସେମାନେ ଚଳେଇ ନପାଇଲେ ବା ସମାଧାନ ନକରି ପାଇଲେ ଥାନା କଚେରୀ କେସ୍ ବି ହୋଇଥାଏ କିନ୍ତୁ ବିଲ ମୁଖିଆଙ୍କ ପାଖକୁ କିନ୍ତୁ ଏ ଗ୍ରାମାଞ୍ଚଳ କଥାଗୁଡ଼ିକ ମୁଖିଆଙ୍କ ପାଖକୁ ଆଗେ ସର୍ବଶେଷରେ ଯାଏ ତା'ପରେ ବିଲବାଡ଼ି ଅସୁବିଧା ସୁବିଧା ସେ ତ ମୂର୍ଖ ଲୋକ ଜାଣନ୍ତିନି ଗାଁଗହଳିରେ ବେଶି ପାଠଷାଠ ପଢିନାହାଁନ୍ତି କେଉଁଠି କ'ଣ ସମାଧାନ ହେବ ସେମାନେ ସେ ପାଠ ସବୁ ଜାଣନ୍ତି ନାହିଁ ଆଜିକାଲି ଯୁଗ ଯୁଗ ହୋଇଗଲାଣି ଏଣିକି ୱାର୍ଡମେମ୍ବର ସରପଞ୍ଚ ନୋମିନି ଏଗୁଡ଼ା ସବୁ ବାହରିଲାଣି ଆମେ ବି ଜାଣୁଛେ ପିଲାମାନେ ବି ଶିକ୍ଷିତ ହେଲେଣି ଏଣୁକରି ବିଲବାଡ଼ିରେ ପରିଚାଳନ କରିବାପାଇଁ କିଛି ଅସୁବିଧା ହେଉନି ଆମେ ବି ମୋବାଇଲରେ ଅନଲାଇନରେ ବି ସୁବିଧା କରିପାରୁଛେ